ମୋ ପିଲା ଦିନର ଅନେକ କିଛି ସ୍ମୃତି ଅଛି ସେଥିମଧ୍ୟରୁ ମୁଁ ମୁଁ ଥର ଟିଏ ମୋ ସାଙ୍ଗମାନଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲି ଘରେ ନ ଜଣେଇ କି ମୋ ସାଙ୍ଗମାନଙ୍କ ସହିତ ମୁଁ ବହୁତ ସମୟ ପୋଖରୀରେ ଗାଧୋଇ ଗାଧୋଇ ଦି ତିନି ଘଣ୍ଟା ଗାଧୋଇକି ମୁଁ ତା' ପରେ ଘରକୁ ଗଲି ଆମ ଘରେ ସେତବେଳେ ମୋତେ ବହୁତ ଖୋଜିଛନ୍ତି ତାପରେ ମୋ'ର ମୁଁ ଅଧିକ ଗାଧୋଇ ଥିବାରୁ ମୋ'ର ଆଖିଗୁଡିକ ଲାଲ୍ ପଡ଼ିଯାଇଥିଲା ଏବଂ ଚୁଟିଗୁଡିକ ସବୁ କହରା ହେଇଯାଇଥିଲା ସେ ଅବସ୍ଥାରେ ମୋତେ ମୋ ବାବା ଏବଂ ମାମା ମୋତେ ଦେଖିକି ବହୁତ ବାଡ଼େଇଥିଲେ ବହୁତ ବାଡ଼େଇଥିଲେ ତାପରେ ସେ ମୋତେ ସନ୍ଧ୍ୟାବେଳେ ମୋତେ ସନ୍ଧ୍ୟାବେଳେ ବୁଝେଇବାକୁ ମୋତେ ବାଡ଼େଇଛନ୍ତି ବୋଲି ମୋତେ ବୁଝାବୁଝି କରିଥିଲେ ଏହି ସ୍ମୃତି ମୋର ଏକ ଏହି ସ୍ମୃତି ମୁଁ କେବେ ବି ଭୁଲିପାରିବି ନାହିଁ